ମୁଁ ଗୋଟିଏ ଭ୍ୟାନିଟି କିଣିଲି ତାର କଲର ବହୁତ ଭଲ ଲାଗୁଥିଲା ତାର ଚେନ ଚାରି ପାଞ୍ଚଟା ଥିଲା ତାକୁ ଦେଖିବାକୁ ମୋତେ ଭାରି ପସନ୍ଦ ଲାଗିଲା ମୁଁ ସେଇଟାକୁ ଆଣିଲି